କୋଡ଼ିଏ ଜାନୁଆରୀ ଦୁଇ ହଜାର ତେଇଶି ପଚିଶି ଫେବୃଆରୀ ଦୁଇ ହଜାର ତେଇଶି ପାଞ୍ଚ ମାର୍ଚ୍ଚ ଦୁଇ ହଜାର ତେଇଶି ଚାରି ଜୁଲାଇ ଦୁଇ ହଜାର ତେଇଶି ଅଠର ଅଗଷ୍ଟ ଦୁଇ ହଜାର ତେଇଶି